ଜୁହାର ଜୁହାର

ବେଲେ ଏଇଟା କାଣା ହଁ ହଁ ବେଲେ ଏଟା କାଣା ହେଇଚି କି ଆମର ଛୁଆମାନଙ୍କର ସେ ପହିଲା ଏକକ ପରୀକ୍ଷା ସରିଗଲା ବେଲେ ସବୁ ଛୁଆ ପରୀକ୍ଷା ଦେଇ ସାରିଛନ୍ ଆଉ କେନ୍ ଛୁଆ କେନ୍ ବିଷୟରେ କେତେ ମାର୍କ୍ ଆଣିଛେ ଆମେ ସେଟା ଆମର ଶିକ୍ଷକମାନେ ମିଶିକିରି ଲେଖି ସାରିଲୁନୁ ହେଲେ ସେ ମାର୍କ୍ଟା ଆମେ ଛୁଆ ମାନଙ୍କର ପିତାମାତାଙ୍କେ ଜଣମା ବେଲେ ଛୁଆମାନ ଜେନ ପରୀକ୍ଷା ଦେଇଛନ୍ ସାହିତ୍ୟନ କିଏ କେତେ ଆଣିଲା ଗଣିତନ କିଏ କେତେ ଆଣିଲା ଚିତ୍ରାଙ୍କନ କିଏ କେତେ ଆଣିଲା ଇଂରାଜୀନ କିଏ କେତେ ଆଣିଲା ସେ ବିଷୟରେ ଛୁଆମାନଙ୍କୁ ତ ଜଣେଇ ସାରିଲୁନ ଆମେ ବାକି ତାକର ପିତାମାତାକେ ଜଣାଵାର ବାକି ଅଛି ବୋଲେ ସେଥିଲାଗି ଗୋଟେ ପିତାମାତାର ସହାଟି କର୍ମା ବୋଲେ ଆପଣ କେଭେ ସାଇନ ଦେଇପାରିବେ ବେଲେ ସେଦିନ ଆମେ ସଭାକା କରତ୍ ଆଉ ସବୁ ଛୁଆନ ଯେ ଆମ ବିଦ୍ୟାଳୟନ ଯେତିକି ଛୁଆମାନେ ପଢୁଛନ ସବୁ ଛୁଆ ମାନଙ୍କର ପିତାମାତାକେ ଡାକିକିରି ସଭାଟା କରବା ହଁ ଠିକ୍ ଅଛି ସୋମବାର ଦିନ ଏଇଟା ସଭାଟା କାଣା ହବ କହିବି ଆମର ଯେମ୍ତି ସବୁ ପିତାମାତା ଆସିବେ ସଭାଟା ହେବା ଆମେ ସବୁ ଆଜ୍ଞା ମାନେ ତାଙ୍କର ଯେନ ଆଜ୍ଞା ଯେନ୍ ବିଷୟ ପଢ଼ାଉଛନ ସେ ବିଷୟରେ ଛୁଆଙ୍କର ଯେ ଯେତିକି ନମ୍ବର୍ ଆଣିଛେ ସେ ପିତାମାତା ମାନଙ୍କୁ ନମ୍ବର ଦିଆ ହେବା ଆଉ ସେମାନେ ନିଜନିଜ ଛୁଆ ମାନଙ୍କର କେ କେନ ବିଷୟରେ କେତେ ନମ୍ବର ଆଣିଛି ଯେ ଛୁଆମାନେ ସବୁ ଜାଣିବେ ତାଙ୍କର ପିତାମାତା ବି ଜାଣିବେ ଜାଣି ସାରିଲା ପରେ କାଣା ହବ କି ସେ ପିତାମାତା ବୁଝି ପାରିବେ ଯେ ତାଙ୍କ ଛୁଆମାନେ କେନ ବିଷୟରେ କେତେ ଉନ୍ନତି କରିଛନ ଆଗକେ ଯାଇଛନ୍ ଅର କେନ୍ ବିଷୟରେ ତଲେ ପଛେ ରହି ଯାଇଛନ୍ ବୋଲେ ସେ ଟିକେ ଅନୁଧ୍ୟାନ କରି ସେମାନେ କଣ କରିବେ କି ଆମେ ଶିକ୍ଷକ ମାନେ ତଥା ଆମର ପିତାମାତା ଦୁହେଁ ମିଶିକିରି ସେ ଛୁଆକେ ଯୋ ଛୁଆମାନେ ପଛେ ରହିଯାଇଛନ୍ କମ ମାର୍କ୍ ଆଣିଛ ସେ ଛୁଆମାନଙ୍କୁ ଆମେ ଦୁହେଁ ମିଶିକିରି ଶିକ୍ଷକ ମାନେ ଆଉ ପିତାମାତା ଦୁହେଁ ମିଶିକିରି ଆମେ କଣ କରିମା ଯେ ସ ଛୁଆମାନଙ୍କୁ ହଁ ବରାବର ବଡ଼୍ ଛୁଆମାନଙ୍କର ସାଙ୍ଗେ ଆଗକେ ନମା ବୋଲେ ସେଥି ଲାଗି କାଣା ହବା ଟିକେ ସମୟ ଲାଗିବାର ସଭାଟା ଟିକିଏ ସମୟ ଲାଗିବା ଯେହେତୁ ଆମେ ସେଦିନ ଆମେ ଜଲଖିଆର ବ୍ୟବସ୍ଥା କରିମା ନା

ହଁ ନାଇଁ ଜଲଖିଆ କଲେ କାଣା ହବା କି ଏଟା ଯେହେତୁ ଏକ ଦେଢ଼ ବାଜିଯିବ ବେଲେ ଜଳଖିଆ କଲେ ଟିକେ ମୋର ହିସାବେ ଠିକ ନହି ହଏ ତା'ହେଲେ ଆମେ ଯଦି ଇଏ ଆମର ଭୋଜନର ବ୍ୟବସ୍ଥା କରିମା ଛୁଆ ମାନଙ୍କର ସେମିତି ସ୍କୁଲରେ ମଧ୍ୟାନ ଭୋଜନ ଖାଉଛନ ତା'ହେଲେ ଆମେ ବି ଟିକେ ହେଲେବି ଏ ବିଷୟରେ ଆପଣଙ୍କର କାଣ ମତାମତି ଅଛି ଇଏ ଯେନ ଛୁଆମାନଙ୍କର ନାଇଁ ନାଇଁ ମଧ୍ୟାନ୍ନ ଭୋଜନଟା ମଧ୍ୟାନ ଭୋଜନଟା ଛୁଆଙ୍କର ଲାଗି ଆମେ ପିତାମାତାଙ୍କ ଲାଗି ଅଲଗା କରମା ନା ବୋଲେ ବୋଲେ ଇଜେନ୍ ସଭାଟା କରମା ଆପଣଙ୍କ ମତାମତ କାଣା ମାନେ ଭଲ ହବା କି ନାଇଁ ପିତାମାତାଙ୍କୁ ଡାକିକିରି ଆମର ତାଙ୍କର ନମ୍ବରକେ କେନ୍ ବିଷୟରେ କେତେ ନମ୍ବର୍ ଆଣିଛେ ଆମେ ସେଟାକୁ ଜଣାବାରଟା ଆପଣଙ୍କ ମତାମତ କାଣା ଏ

ତ ଏଟା ସେଥି ଲାଗି ସଭାଟା କରିବା ବୋଲେ ସୋମବାର ଦିନ ଆମେ କେନ୍ତା କରି ଆମେ ସମସ୍ତଙ୍କୁ ଜଣେଇ ପାରମା ସବୁ ପିତାମାତା ମାନଙ୍କୁ

ହଁ ମୋର ପାଖରେ ତ ସବୁ ଆମର ବିଦ୍ୟାଲୟନ ଯେତିକି ଛୁଆ ପଢ଼ୁଛନ୍ ସବୁ ଛୁଆମାନଙ୍କର ପିତାମାତା ମାନଙ୍କର ନମ୍ବର୍ଟା ମୋବାଇଲ୍ ନମ୍ବର୍ଟା ମୋର ପାଖେ ରହିଛି ଆର ସେମାନଙ୍କୁ ନେଇକି ଗୋଟେ ମୁଇଁ ଏଟା କରିଛି କାଣା କି ଦଲ ଗଠନ କରା ହେଇଚେ ହେଲେ ସେ ଦଲ୍ ମି କାଣା କରିମି ସେ ମେସେଜ୍ଟା ଛାଡ଼ିନେମି ଆମରି ସୂଚନାଟା ଛାଡ଼ିନେମି ବୋଲକେ ସେମାନେ ସମସ୍ତେ ଜାଣି ପାରିବେ ଆଉ ଆମେ

ଏଗାର ବାଜେ ଆଡ଼େକେ ମିଟିଂଟା ସଭାଟା ରଖିଲେ ଠିକ ହେତା ଏଗାର ବାଜେ ସଭାଟା ରଖିଲେ କାଣା ହବାକି ସମସ୍ତେ ଯେହେତୁ ମାଆ ମାନେ ବି ଅଛନ୍ ମାଆ ମାନେ ତାଙ୍କର ଘରର କବାର ସାରିକିରି ଆମର ସଭାକେ ଠିକ ଟାଇମ୍କେ ଆସି ପାରିବେ ଆଉ ଆସିଲା ପରେ କାଣା ହବା କି ଆମେ ଯେନ୍ ବିଷୟରେ ଡାକିଛୁ ସେ ବିଷୟରେ ଯଦି ପୁଙ୍ଖାନୁପୁଙ୍ଖ ଭାବେ ନେଇ ଜାଣିଲେ ବୋଲେ ସଭାର କିଛି ମହତ୍ତ୍ୱ ନାଇଁ ରହେ ସେଥି ଲାଗି ଆମେ ଭଲ ଭାବେ ସଭାଟା କରିମା ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରମା ନିଜର ଛୁଆମାନଙ୍କର ବିଷୟରେ ସେମାନେ ପୁରାପୁରି ଭଲଭାବେ ଜାନବେ ଆଉ ସେ ବିଷୟରେ ସେମାନେ ଅବଗତ ହେଇକିରି ଛୁଆକେ ସେ ସେମାନେ ଜୋର ଦେଇପାରିବେ ବୋଲେ ଆମର ଭବିଷ୍ୟତରେ ସବୁ ଛୁଆ ଗୋଟେ ଧାରାନ ଦେଇପାରିବେ ନମସ୍କାର